ହଁ ମୋତେ ସେଦିନ ରଘୁ ଦେଖିକି ପଚାରିଲା କହିଲା କେଉଁଠୁ ସାର୍ଟଟା ଆଣିଥିଲୁ କହ ମୁଁ ବି ଗୋଟେ ଆଣିବି ମୋତେ ସୁଡ଼ୁଲ ଦେଖିକି ପଚାରିଲା କହିଲା ସେ ସାର୍ଟଟା କେଉଁଠୁ ଆଣିଥିଲୁ ମୁଁ ବି କହିଲି ତାରିଣୀରୁ ଆଣିଥିଲି ସେମାନେ ମୋ ସାର୍ଟଟା ବହୁତ ପସନ୍ଦ କରୁଛନ୍ତି